ବାର ଜାନୁୟାରୀ ଉଣେଇଶି ଶହ ଅଠାଅଶୀ କୋଡ଼ିଏ ଅକ୍ଟୋବର ଉଣେଇଶି ଶହ ଅଠାଅଶୀ ପନ୍ଦର ଜୁନ୍ ଦୁଇ ହଜାର କୋଡ଼ିଏ ଷୋହଳ ମେ ଦୁଇ ହଜାର ଏକୋଇଶି ଅଠର ଜୁଲାଇ ଦୁଇ ହଜାର ତେଇଶି